ଆମ ଅଞ୍ଚଳରେ କ୍ରୀଡ଼ାରେ ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ହେଲେ ଦିଲ୍ଲୀ ତିର୍କି ଯିଏ ହକି ଖେଳ ଖେଳରେ ଫାଇନାଲ ଫାଇନାଲ ଜିତେଇଥିଲେ ଆମ ଇଣ୍ଡିଆକୁ ଆଉ ତାଙ୍କ ଖେଳ ଦେଖିବାକୁ ଭାରି ସୁନ୍ଦର ସିଏ ଏବେ ହକି ଆମର ଅଞ୍ଚଳରେ କିଛି ପିଲାଙ୍କୁ ହକି ଖେଳ ଶିଖାନ୍ତି ତାଙ୍କର ଶିଖେଇବା ଦାୟିତ୍ୱ ବି ଅଲଗା ଟାଇପର ଭଲ ଲାଗେ ପିଲାମାନଙ୍କୁ ଦେଖିବାକୁ ଆଉ ଶିଖିବାକୁ ଆଉ ତାଙ୍କ ଖେଳ ସେ ଭିନ୍ନ ଭିନ୍ନ କ୍ଷମର ଟ୍ରିକ ବି ବତାନ୍ତି ଗୋଲ ମାରିବା ପାଇଁ ଆଉ ବାଇ ପାସ୍ କରିବା ପାଇଁ ବହୁତ ସୁନ୍ଦର ସୁନ୍ଦର କଥା ବି ଶିଖାନ୍ତି ଆଉ ଭଲ ଏକ୍ସରସାଇଜ ବି ଶିଖାନ୍ତି